ହ୍ୟାଲୋ ଏଇଟା ରୁଚି ରେଷ୍ଟୁରାଣ୍ଟକୁ ଲାଗିଛି କି ମୁଁ ଦହ୍ୟା ଗାଁରୁ ମିତା କହୁଥିଲି କ'ଣ ହୋଇଛି ନା ଗତକାଲି ଯେଉଁ ମୁଁ ଖାଇବା ଅର୍ଡ଼ର କରିନଥିଲି ତ ସେ ଆପଣଙ୍କ ଖାଇବା ଗୁଡ଼ିକ ବହୁତ ସ୍ଵାଦିଷ୍ଟ ଥିଲା ତ ଆପଣଙ୍କ ଭାତ ଡାଲି ତରକାରୀ ସାମ୍ବର ଯାହା ସବୁ ଥିଲା ସବୁ ବହୁତ ସ୍ଵାଦିଷ୍ଟ ଥିଲା ତ କ'ଣ ହୋଇଛି ଡେଲିଭେରୀ ବଏଟା ଯେଉଁ ଆସିନଥିଲା ସେ ବି ଠିକ୍ ଟାଇମରେ ଆସିକି ମୋତେ ଖାଦ୍ୟ ପହଞ୍ଚେଇ ଦେଇଥିଲା ତ ଆମେ ସମସ୍ତେ ଖାଇଲୁ ବହୁତ ଭଲ ଥିଲା କିନ୍ତୁ କ'ଣ ହୋଇଛି ନା ସେଇଠି ତରକାରୀଟା ଯେଉଁ ପଚାସଢ଼ା ଆଳୁ ବୋଧେ ମିଶିଯାଇଥିଲା ତ ସେଇଥିପାଇଁ ଟିକିଏ ତରକାରୀ ଟେଷ୍ଟ ଟିକିଏ ଅଲଗା ଥିଲା କିନ୍ତୁ ଭଲ ଥିଲା ତ ସେଇଥିପାଇଁ ଆମେ କହିବାକୁ ଚାହୁଁଥିଲେ କି ତ ଆଗକୁ ଟିକିଏ ପରିବା ସତେଜ ଅଛି କି ନାଇଁ ତ ସେଇଟା ଟିକିଏ ଦେଖିବେ ଆଉ